ଭାରତର ଇତିହାସ ବହୁତ ଭଲ କାହିଁକି ଇତିହାସ ଥିବା ଦ୍ୱାରା ଆମେ ପୂର୍ବରେ ଘଟିଥିବା ଯେତେ ଘଟଣା ହଜାର ହଜାର ବର୍ଷ ପୂର୍ବରେ ଘଟିଥିବା ଘଟଣା ଆମେ ଇତିହାସ ଥିବା ଯୋଗୁଁ ଆମେ ସେସବୁ ଜାଣିପାରୁଛୁ ବହୁ ବର୍ଷର ଯେଉଁ ମାନେ ଆଗୁରୁ ପୂର୍ବପୁରୁଷର ସବୁ ଲିପି ସବୁ ଲେଖି ଯାଇଥିଲେ ସେଇ ଲିପି ଲେଖା ଦ୍ୱାରା ବି ଆମେ ବହୁତ ପୂର୍ବର ଘଟଣା ସବୁ ଜାଣିପାରୁଛୁ ଇତିହାସ ଥିବା ଦ୍ୱାରା ନହେଲେ ଆମ ପକ୍ଷରେ କିଛି ସମ୍ଭବ ହୁଅନ୍ତାନି ସେଗା ସେଗା ଇତିହାସ ଅଛି ବୋଲି ଆମେ ବହୁତ ଜିନିଷ ପୂର୍ବର ସବୁ ହଜାର ହଜାର ବର୍ଷର କଥା ସବୁ ଆମେ ଇତିହାସ ଦ୍ୱାରା ଆମେ ଜାଣିପାରୁଛୁ ତାପରେ ଆମର ଏଇଥିପାଇଁ ଆମେ ଗର୍ବିତ ମାନେ ଇତିହାସ ଦ୍ୱାରା ସବୁ ଆମେ ଜାଣିପାରୁଛୁ ତାପରେ ଆମର ଯେଉଁ ପସନ୍ଦ ଆମେ ଯେଉଁ ପସନ୍ଦ କରୁ ଆଉ ସ୍ୱାଧୀନତା ସଂଗ୍ରାମୀ ହେଲେ ଯେମତି ମଙ୍ଗଲ ପାଣ୍ଡେ ହେଲେ ସୁବାଷ ବୋଷ ଏଇ ଏଇ ଏଇମାନେ ସବୁ ଆମର ଯେଉଁ ଦେଶକୁ ସବୁ ସଂଗ୍ରାମ ଲଢ଼ିଥିଲେ କରିଥିଲେ ଆମର ଅଶୋକ ଯୋଉଁ ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ ଅଶୋକ ରାଜା ଯେଉଁ ଥିଲେ ସେ ଯେଉଁ କଳିଙ୍ଗ ଯୁଦ୍ଧ କରଥିଲେ ଏସବୁ ଜିନିଷ ପାଇଁ ଆମେ ଆମର ଦେଶ ପାଇଁ ବହୁତ ଗର୍ବିତ